ହଁ ହ୍ୟାଲୋ ଭାଇ କେତେ ଦୂର ଆରେ ଏ ପର୍ଯ୍ୟନ୍ତ ତୁମେ ଆସିପାରୁନ ଏହି ସ୍ଥାନକୁ ଆରେ ଆଡ଼୍ରେସଟା ଜାଣିଛ କି ନାହିଁ ହଁ ତ କାହିଁକି ଏତେ ଲେଟ୍ ହେଉଛି ମୁଁ କହିଥିଲି ନା ଛଅଟାରେ ପହଞ୍ଚିବାକୁ ଆପଣ ସାତଟା ଏ ପର୍ଯ୍ୟନ୍ତ ହେଲାନ ପହଞ୍ଚି ପାରିନୁ ଆରେ ମୋ ମୋ ଟ୍ରେନ୍ ମିସ୍ ହେଇଗଲାଣି ଅଲରେଡ଼ି କେମିତି ମୁଁ ଯିବି କହ ଆରେ ଆପଣଙ୍କୁ କହିଥିଲି ନା ଛଅଟାରେ ପହଞ୍ଚିବା ପାଇଁ ଏତେ ଲେଟ୍ କାହିଁକି ଏତେ ଲେଟ୍ ହବାର କାରଣ କ'ଣ କୁହନ୍ତୁ ତ ଅନ୍ୟକୁ ଯେଉଁ ଟ୍ୟାକ୍ସି ନା ହେଇଟା କହିଦେଇଛି ତ ତ ଜଲ୍ଦି ଟିକେ ଆସ ହଉ ମୋ ଇମ୍ପୋର୍ଟାଣ୍ଟ ମିଟିଂ ଅଛି ସାତଟାରେ ଟ୍ରେନ୍ ଅଛି ସେଥିପାଇଁ ମୁଁ କହୁଛି ଜଲ୍ଦି ଟିକେ ଆସ ଭାଇ ଯେମିତି ହଉ ତୁମେ ଆସ ଯେମିତି ହଉ ଆସିବାକୁ ପଡ଼ିବ ହଁ ଭାଇ ଆରେ ମୁଁ ଆପଣଙ୍କୁ ତ କହିଥିଲି ଭାଇ ଛଅଟାରେ ପହଞ୍ଚ ଆରେ ମୁଁ ଅଲରେଡ଼ି ପେମେଣ୍ଟ ବି ମଧ୍ୟ କରିଦେଇଥିଲି ସେଥିପାଇଁ ତ କହୁଛି ହଁ ଠିକ୍ ଅଛି ଯେମିତି ହଉ ଟିକେ ଆସ ଭାଇ ଜଲ୍ଦି ଆସ ଆରେ ଠିକ୍ ଅଛି ନ ଆସି ନ ଆସିପାରୁଛ ତ ମୋ ପଇସା ଫେରସ୍ତ ମାର ଫେରସ୍ତ କର ଏତେ ଲେଟ୍ ହବା କାରଣ ଆରେ ମୋର ଯିବାର ଅଛି ନା ହଁ ମୋ ଯିବାର ଅଛି ସେଥିପାଇଁ ମୁଁ କହୁଛି ଜଲ୍ଦି ଟିକେ ଆସ ଭାଇ ଯେମିତି ହଉ ଆସ ଆଉ କେତେବେଳେ ପହଞ୍ଚିବ ସତକଥା କୁହ ଆରେ ସାତଟାରେ ମୋର ଟ୍ରେନ୍ ଅଛି ସାତଟା ଆଗୁରୁ ପହଞ୍ଚ ନହେଲେ ଯାଇହବନି ଘରଠାରୁ ତା ମାନେ ଷ୍ଟେସନ୍ ହେଉଛି ମୋ ଚାଳିଶି କିଲୋମିଟର ସେଇଠି ଯିବା ପାଇଁ ମିନିମମ୍ ତମେ ଢାଇ ଘଣ୍ଟା ଦୁଇ ଘଣ୍ଟା ଲାଗିଯିବ ସେ ସେଥିପାଇଁ ଜଲ୍ଦି ଟିକେ ଆସିବାକୁ ଚେଷ୍ଟା କର ହଉ ହଉ ଠିକ୍ ଅଛି ଜଲ୍ଦି ଆସ ଭାଇ ଆଉ କେତେ ସମୟ ଲାଗିବ କୁହ ଆଉ ପାଞ୍ଚ ମିନିଟ୍ ଜଲ୍ଦି ଆସ ଜଲ୍ଦି ଯିବା ଏଇଠୁ ଜଲ୍ଦି ଇଏ କରିବା ଠିକ୍ ଅଛି ଭାଇ ଜଲ୍ଦି ଜଲ୍ଦି ଆସ